ମୁଁ ଏକ ନୂତନ ପ୍ରକାରର ରୋଷେଇ ଚେଷ୍ଟା କରିଛି ଏଁ ଗୋଟେ କେକ ମୁଁ କହିଲି ଦିନେ ଭାବିଲି ଏହି କେକ ଗୋଟେ ତିଆରି କରିବା ବସି ବସି ଭାବିକି ତାକୁ କେକ୍ ତିଆରି କଲି ମଇଦା କୋକୋ ପାଉଡ଼ର ଆଉ କିଛି କ୍ଷୀର ଏସବୁ ଦେଇକି ତାକୁ କେକ୍ ବନେଇଲି କେକ୍ ବନେଇଲା ପରେ ତାକୁ ଆଣିକି ଛୁଆମାନଙ୍କୁ ଚଖେଇଲି ଛୁଆମାନେ କହିଲେ ଓଏ ବଢ଼ିଆ ହୋଇଛି ବ ବହୁତ ସଫ୍ଟ୍ ହୋଇଛି ତାପରେ ପରେ ସମସ୍ତେ ମୋ ଯାଆମାନଙ୍କୁ ନେଇ ସମସ୍ତଙ୍କୁ ଦେଲି ସେମାନେ କହିଲେ ଯେ ହଁ ଏଇଟା ବଢ଼ିଆ ହୋଇଛି ଆମର ମମ୍ମି ଆଉଥରେ ନେଖା ସେସବୁ ଚେଷ୍ଟା କର କରିବା ପାଇଁ ବଢ଼ିଆ ହୋଇଛି ସମସ୍ତେ ଖାଇକି ବହୁତ ପସନ୍ଦ କଲେ ପସନ୍ଦ କରି ଖାଇଲେ ଖାଇଲା ପରେ ପରେ ମୁଁ ତାକୁ ସେଇଟା ତାକୁ ଜଣଙ୍କ ପାଖକୁ ପଠେଇଲି ସେମାନେ ବି ସେ କେକଟାକୁ ଖାଇଲେ କହିଲେ କେମିତି କ'ଣ ହୋଇଛି ଆମକୁ ପ୍ରଣାଳୀଟା କୁହ ମୁଁ ତାଙ୍କୁ କହିଲି କ୍ଷୀର ଆଉ କୋକୋ ପାଉଡ଼ର ମଇଦା ଚିନି ଆଉ ବେକିଙ୍ଗ ପାଉଡ଼ର ପକେଇକି ତାଙ୍କୁ ଫେଣ୍ଟିକି କରନ୍ତୁ ବଢ଼ିଆ ହେବ ବଢ଼ିଆ ସଫ୍ଟ ହେବ ସେ ସେଇଟାକୁ କରିକି ତାପରେ ତାଙ୍କର କରିବା ପରେ ଖାଇଲି ଖାଇଲା ପରେ ସବୁ ସଫ୍ଟ ହୋଇଥିଲା ସିଏ ବି ବହୁତ ଖୁସି ହେଲେ ତାଙ୍କର ସମସ୍ତେ ଖାଇକି ବହୁତ ଖୁସି ଇଏ କରିକି କହିଲେ